ହ୍ୟାଲୋ ହଁ କ୍ୟାବ୍ ଆଭେଲେବଲ୍ ଅଛି କି ଅଛି ହଁ ଆମେ ଛଅ ଜଣ ଖଣ୍ଡେ ଅଛୁ ସାଙ୍ଗମାନେ ଆଉ ପୁରୀ ପୁରା ଆଡ଼େ ବୁଲିଯିବା ପାଇଁ ବାହାରିଛୁ ବାହାରିଛୁ ହଁ ପୁରୀ ଆଡ଼େ ବୁଲିଯିବା ପାଇଁ ବାହାରିଚୁ ଆଉ କ୍ୟାବ୍ ପାଞ୍ଚ ଛଅ ଛଅ ଜଣ ଖଣ୍ଡେ ଟିକେ ବଡ଼ ଗାଡ଼ି ହେଲେ ସୁବିଧା ହୁଅନ୍ତା ବୋଲର୍ କିମ୍ବା ଇଟ୍ରିକା ହଁ ଇଟ୍ରିକା ହେଲେ ବି ଚଳିବ ବୋଲେର୍ ହେଲେ ବଢ଼ିଆ କଥା ହଁ ଛଅଜଣ ଖଣ୍ଡେ ହବୁ ଆଉ କେତେ କ'ଣ ଫିସ୍ କ'ଣ ହେବେ କିଲୋମିଟର୍ ହିସାବରେ ସେଇଟା ହଉ ଠିକ୍ ଅଛି